ମୁଁ ହେଉଛି ଧର୍ମେନ୍ଦ୍ର ଖିଲ ମୁଁ ଓଡ଼ିଶାର ମାଲକାନିରିରେ ଯାହାକି ମାଲକାନଗିରି ଜିଲ୍ଲା ବହୁତ ଗରମ ଡିଷ୍ଟ୍ରିକ୍ ଭାବରେ ମଧ୍ୟ ପରିଚିତ ଆମ ଜିଲ୍ଲାରେ ବହୁତ ଗରମ ହଉଥିବାରୁ ମୁଁ ଗୋଟିଏ ଫ୍ୟାନ୍ କିଣିବାକୁ ମାଲକାନଗିରି ଯାଇକି ଆମ ଜିଲ୍ଲାରେ ଯାଇଥିଲି ମାଲକାନଗିରି ଯାଇଥିଲି ଆଉ ଗୋଟେ ଫ୍ୟାନ୍ ମଧ୍ୟ ଗୋଟେ ଦୋକାନରୁ ପସନ୍ଦ ଆସିଥିଲା ଯାହାର ଦାମ୍ ଥିଲା ଆଠ ହଜାର ଟଙ୍କା ମୁଁ ସେ ଫ୍ୟାନ୍ଟା ପଇସା ଦେଇକି କିଣି ମଧ୍ୟ ଆଣିଥିଲି ଘରକୁ ଘରେ ଆଣି ତିନି ଚାରି ଦିନ ଚାଲିଲାପରେ ସେ ଫ୍ୟାନ୍ ଆଉ କାମ ଦେଉନି ଯାଇକି ଦୋକାନବାଲା କହିବାରୁ ସେ ଆଉ ବହୁତ ଗରମ ମଧ୍ୟ ହେଉଛି ତା'ର ପ୍ରୋସେସର୍ ମଧ୍ୟ ଟିକିଏ କାମ ଦେଉନାହିଁ ତା ରେଗୁଲେଟର୍ ମଧ୍ୟ ଧୀରେ ଧୀରେ ବନ୍ଦ ହୋଇଯାଉଛି ସେ ଫେନ୍ଟା ଏବେ ମୁଁ ଫେରାଇବାକୁ ଗଲାକୁ ଦୋକାନବାଲା ମନା କରୁଛିି ନାଇଁ ଆଉ ଏହି ଜିନିଷଟା ଆମେ ନେବୁନି ରଖିବୁନି ଖରାପ ଜିନିଷ ତୁମେ ଆଣିଦେଇଛ ମନା କରୁଛି ସେ ଫ୍ୟାନ୍ ଆଣିକି ମାତ୍ର ତିନି ଦିନ ହୋଇଥିଲା ଫ୍ୟାନ୍ ଏବେ ଖରାପ ହୋଇଯିବାରୁ ସେ ନେବାକୁ ମନା କରୁଛି ମୋର ପଇସାଟା ଫେରାଇବାକୁ ଅନୁରୋଧ କରୁଛି ଦୋକାନବାଲାକୁ ସେ ମନା କରୁଛିି ଦେବିନି କହୁଛି